ହଁ ମୁଁ ସୁରେଶ କହୁଛି ହଁ ସାର୍ ହୋଟେଲ୍ରେ ତ ଆମେ ପ୍ରାୟ ସମୟ ଖାଉ

ସାର୍ ନାଁ ନାଁଟି କହିବେ ସାର୍ ଢାବାର ନାଁ ହଁ ହଁ ସାର୍

ହଁ ସାର୍ ବହୁତ ଦିନ ପୂର୍ବରୁ ଥରେ ସାର୍ ଖାଇଥିଲି

ଆଜ୍ଞା ଆମେ ଯିବୁ ଆଉ ହଁ ହଁ ହଁ ହଁ